ହଁ ମୁଁ ଓଡ଼ିଆ ଇଂଲିଶ୍ ଭାଷାକୁ ମାନେ ଚେଞ୍ଜ୍ କରିଛିି ଆଉ ଚେଞ୍ଜ୍ କରି ମାନେ ଲେଖିବା ବହୁତ ଭଲ ଲାଗେ ଇଏ କରାଉଛିି ଆଉ ହିନ୍ଦୀ ବି ଚେଞ୍ଜ୍ କରିଛିି ଆଉ ଓଡ଼ିଆରେ ହିନ୍ଦୀ ଇଂଲିଶ୍ ଓଡ଼ିଆ ଏସବୁ କରିବାକୁ ବହୁତ ଭଲ ଲାଗେ ଆଉ ଲେଖାରେ ବି କରିଛିି ବହୁତଥର ଇଏ